ହଁ ମୁଁ ପ୍ରାୟତଃ ବହୁତ ଭୋଜନ ରାନ୍ଧିଛି ଗୋଷ୍ଠୀ ପାଇଁ କି ଘରେ ବି ଶ୍ରାଦ୍ଧ ହେଲା କି ପିଲାର ଜନ୍ମଦିନ ଭଲମନ୍ଦ ହେଲା ମୁଁ ସେଥିରେ ବହୁତ ଥର ରୋଷେଇ କରିଛି ବହୁତ ଲୋକଙ୍କ ପାଇଁ ଆଉ ବହୁତ ଭାତ ଡାଲମା ଖଟା ଖିରି ଶାଗ ପନିର ବି ବନାଇଛି ତା'ପରେ ଆମର ମୁଁ ଅବସର କ'ଣ ବହୁତର ତ ଟିକିଏ କଷ୍ଟ ଲାଗିଲା ଆଉ ଏତେ ବଡ଼ ଭୋଜନ ତ ରାନ୍ଧିବା ଟିକିଏ ସହଜ କଥା ନୁହେଁ ଆଉ ମୁଁ ରାନ୍ଧିଛି ବହୁତ ଟିକିଏ କଷ୍ଟ ହେଲା ତ ଲୋକମାନେ ଖାଇଲେ ମୋତେ ଭଲ ଲାଗିଲା ଘର ପାଇଁ ଏସବୁ ତ କାମ ନିହାତି ଦରକାର ଆଉ ଭୋଜନ ରାନ୍ଧିବା ପାଇଁ ମୋତେ ବହୁତ ଭଲ ଲାଗେ ମୋତେ କିଛି ଲୋକଙ୍କୁ ଖାଇବାକୁ ରୋଷେଇ କରି ଖାଇବାକୁ ଦେଲେ ମୋତେ ଭଲ ଲାଗେ ଆଉ ଏ ତ ଏହା ଟିକିଏ ତ କଷ୍ଟ ଆଉ କଷ୍ଟଦାୟକ ତଥାପି ମୁଁ କରିଛି ବହୁତ ଥର କରିଛି ମୋତେ ସେତେବେଳେ କିଛି ଲାଗେନି ଓ ଭଲ ଲାଗେ ମୋତେ ବହୁତ ଭଲ ଲାଗେ ଗୋଷ୍ଠୀ ପାଇଁ ଭୋଜନ ରାନ୍ଧିବା ଘରେ ଶ୍ରାଦ୍ଧ ହେଲା ଭଲ ମନ୍ଦ ପାଇଁ ମୁଁ ରାନ୍ଧିଛି